ଓଡ଼ିଆ ଭାଷାର କିଛି ଅନନ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଉଛି ପ୍ରତିଶବ୍ଦ ସାମନାର୍ଥୀଶବ୍ଦ ବିପରୀତ ଶବ୍ଦ ସନ୍ଧି ବିଚ୍ଛେଦ ବାକ୍ୟ ଗଠନ ସରଳାର୍ଥ ଯେପରିକି ଏହାର ବ୍ୟାକରଣର ଉଚ୍ଚାରଣକୁ ଦେଖିବାକୁ ଗଲେ ସନ୍ଧି ବିଚ୍ଛେଦକୁ ଯଦି ଆମେ ଦେଖିବାକୁ ଯିବା ତେବେ ଉତ୍ଥାନ ଉତ୍ ଯୁକ୍ତ ଥାନ୍ ପତ୍ତନ ପତ୍ ଯୁକ୍ତ ଅନ ବୈଶିଷ୍ଟ୍ୟ ବଶ ଯୁକ୍ତ ଇଷ୍ଟ ସେହିପରି ଆମେ ଯଦି ବିପରୀତ ଶବ୍ଦକୁ ଯିବା ତେବେ ଭଲର ମନ୍ଦ ତା'ପରେ ଆପଣଙ୍କର ହସର କାନ୍ଦ ଏହିପରି ଆଉ କିଛି ପ୍ରତିଶବ୍ଦ ଯେଉଁଗୁଡ଼ିକ ସମାନ ଅର୍ଥକୁ ବୁଝାଏ ସେଗୁଡ଼ିକୁ ପ୍ରତିଶବ୍ଦ କୁହାଯାଏ ପ୍ରତିଶବ୍ଦ ଯେପରିକି ଆମେ କହିପାରିବା ଖଣ୍ଡବାକ୍ୟ ବି ଅଛି ବିଭିନ୍ନ ପ୍ରକାରର ବ୍ୟାକରଣରେ